ଦେଖୁନ୍ ଆଜ୍ଞା ଇ ପଶୁପାଲନ୍ ଆର୍ ଯେନ୍ ସ୍ଥାୟୀ କୃଷି ବଲୁଚନ୍ ଆରୁ ଖାଦ୍ୟ ନିରାପତ୍ତାର୍ ଲାଗି ଆଜ୍ଞା ମତେ ବହୁତ୍ ଭଲ୍ ଲାଗ୍ସି ଆର୍ ମୁଇଁ ମୋର୍ କାମ ବୁଧା ସାରିକରି ସଦାବେଲେ ଯୋଗ୍ ଦେଇପାର୍ମି ବଲିକରି ଭାବୁଛେଁ ଆର୍ ଆଜ୍ଞା ଆମର୍ ଯେନ୍ ସମ୍ପ୍ରଦାୟ ଅଛେ ମାନେ ଯେନ୍ ପଶୁମାନେ ଅଛନ୍ ଆମର ଯେନ୍ ପଶୁଜାତ ଦ୍ରବ୍ୟଗୁଡ଼ାକ ଅଛେ ଯେନ୍ତାକି ଆଜ୍ଞା ଆମର୍ ଗୁରସ୍ ହେଲା ମାଂସ ହେଲା ଅଣ୍ଡା ହେଲା ଇଥିର୍ଲାଗି ଆଜ୍ଞା ମୁଇଁ ମାନେ ବହୁତ୍ ଲୋକ୍ ଇଥି କାମ୍ କରୁଚନ୍ ଆରୁ ସେମାନେ ଦୁଇ ପଏସା ଭଲ୍ ରୋଜ୍ଗାର୍ କରୁଚନ୍ ଆରୁ ନିଜର୍ ନିଜର୍ ପରିବାର୍କେ ଆଜ୍ଞା ଚଲଉଚନ୍ ତ ହେଥିର୍ଲାଗି ଆଜ୍ଞା ଆଉ ଆଗ୍କେ କେନ୍ତା ବଢ଼୍ବା ଆର୍ ଯୁଡ଼େ ତିନ୍ଟା ପିଲା ଭଲ୍ ଭାବେ କାମ୍ କରିପାର୍ବେ ଆର୍ ରୋଜ୍ଗାର୍ ପାଇପାର୍ବେ ଆମେ ଚେଷ୍ଟା କରୁଚୁଁ ଆର୍ ଚେଷ୍ଟା କର୍ମୁ ବି ଆର୍ ହେଥିର୍ଲାଗି ଆମେ ନୂଆ ନୂଆ ଯୋଜ୍ନାମାନେ ବି ଆମେ ନିଜେ ପିଲାମାନେ ବନଉଛୁ ଇଥିର୍ଲାଗି ଆମେ ଆମେ ସମସ୍ତେ ଗୁଟେ ଏକତା ବି ହେଇଚୁଁ ଆରୁ ସମସ୍ତେ ଆମେ ଭଲ୍ ଭାବେ କେନ୍ତାକିରି ଭଲ୍ ପିଲା ହେମୁ ଲୋକ୍ମାନେ କେନ୍ତା ଭଲ୍ ହେବେ କୌଣସି ପିଲା ଆଜ୍ଞା ବେକାର୍ ନାଇଁ ବୁଲ୍ବେ କମ୍ସେ କମ୍ ଇ ଛୋଟିଆ ମୋଟିଆ ଆଜ୍ଞା ଇ ରୋଜ୍ଗାର୍ କରି କରି କରି ଆମେ କେନ୍ତାକିରି ପିଲାମାନେ ଭଲ୍ ଚଲ୍ବେ ଆଜ୍ଞା ସେଥି ଆମେ ଚେଷ୍ଟାନ ଅଛୁ ଆର୍ ଗୁଟେ ଆଜ୍ଞା ସ୍ଥାୟୀ ଭାବେ ଯେନ୍ କୃଷି ବଲୁଚୁଁ ଆମେ ଲୋକ୍ମାନ୍କୁ ଆମେ ଯାଇକିରି ବୁଝଉଚୁଁ ଆଜ୍ଞା ଯେ ଆପଣ୍ମାନେ ଗାଏ ଗୁହାଲ୍ ବନେଇକିରି ସ୍ଥାୟୀ କୃଷିମାନେ ଗାଏ ଦାମୁର୍ ପୋଷିକିରି ବ୍ୟବସାୟକେ ଆଗ୍କେ ବଢ଼ ବୋଲି ଆଜ୍ଞା କହୁଛୁ